ଗାଁ ର ପିଲା ସହରରେ ରହି ସହରୀ ଝିଅମାନଙ୍କୁ ବାହା ହେଉଛନ୍ତି ଏବଂ ବାହା ହେବା ଦ୍ୱାରା ଗାଁକୁ ସେମାନଙ୍କୁ ନେଇକି ଆସିଲା ପରେ ଘରେ ପ୍ରତ୍ୟେକ ଅଶାନ୍ତି ସୃଷ୍ଟି ହେଉଛି କାରଣ ସହରୀ ଝିଅ ଗାଁରେ ଚଳିବା ବହୁତ କଷ୍ଟ ହୋଇପଡୁଛି ସେମାନେ ଶାଶୁ ଶଶୁର ନଣନ୍ଦ ଦିଅରଙ୍କ ସହିତ ମେଳ ଖାଉନି ସେଥିପାଇଁ ପୁଅ ବାପା ମାଆଙ୍କୁ ଛାଡ଼ି ପାରୁନି କି ସ୍ତ୍ରୀକୁ ଛାଡ଼ି ପାରୁନି ତାଙ୍କ ଭିତରେ ଛାଡ଼ପତ୍ର ହେବାର ବହୁତ ସମ୍ଭାବନା ଅଛି